ମୁଁ ଫୁଲଫଳ ଗଛ ଲଗାଇବାକୁ ଭଲ ଭଲପାଏ ଆମ ବାଡ଼ିରେ ମୁଁ ଲଗାଇଛି ଆମ୍ବ ଗଛ କମଳା ଗଛ ଆଉ ଲେମ୍ବୁ ଗଛ ଆଉ ବାଇଗଣ ଲଙ୍କା ପନିପରିବା ଇତ୍ୟାଦି ଲଗାଇଛି ଫୁଲ ଗଛ ଲଗାଇଛି ତାଙ୍କର ଯତ୍ନ କରିବାକୁ ମୋତେ ବହୁତ ଭଲଲାଗେ ଏ ତାଙ୍କୁ ମୁଁ ଏ ଯେଉଁ ସାର ଦିଏ ଖତ ତାଙ୍କ ମୂଳରେ ଦିଏ ଆଉ ଭଲ ଚାଷ ହେବ ବୋଲି ତାଙ୍କ ଭିତରୁ ମୁଁ ତାଙ୍କୁ ଫଳ ନେଇକି ବାହାରେ ବିକ୍ରି କରେ ପନିପରିବା ନେଇକି ବିକ୍ରି କରେ ଆମକୁ ବାହାରୁ କିଣିବାକୁ ପଡ଼େନି ପନିପରିବା ବାଡ଼ିରୁ ଯେ ଯେହେତୁ ପନିପରିବା ହୋଇଥାଏ ତେଣୁ ବାହାରୁ ମୋତେ କିଣିବାକୁ ପଡ଼େନାହିଁ ଆମର ସେଇଥିରେ ଲାଭ ହୁଏ କ୍ଷୟ ବି ହୋଇଥାଏ ମଝିରେ ମଝିରେ ଯେ ଯେବେ ହୋଇନଥାଏ ଫଳ ଫୁଲ ଯେବେ ମରିଯାଇଥାଏ ସେବେ କ୍ଷୟ ବି ହୋଇଥାଏ ବହୁତ ଲସ୍ ହୋଇଥାଏ ସେଥିପାଇଁ ଆମେ ଫୁଲ ଫଳ ଗଛ ଲଗାଇବାକୁ ମୋତେ ବହୁତ ଭଲ ଲାଗେ ମୁଁ ସେଥିପାଇଁ ଲଗାଇଛି ଫୁଲ ଫଳ ଗଛ